ଆପଣ ଏକ ଯାତ୍ରୀବାହି ବସ୍ ଡ୍ରାଇଭର୍ ସିଟ୍ ଉପରେ ଷ୍ଟୋରେଜ୍ କ୍ୟାରିଅର୍ ମୁଁ ଏକ ଯାତ୍ରୀବାହି ବସ୍ରେ ଝରକା ସିଟ୍ରେ ବସିକି ଯାତ୍ରା କରିଛି ହାଇଦ୍ରାବାଦ ଯାତ୍ରା କଲାବେଳେ ତ ଏଇଠୁ ସନ୍ଧ୍ୟା ଟାଇମ୍ରେ ମୁଁ ବସିଲି ତାପରେ ସନ୍ଧ୍ୟାରୁ ଦୁଇ ତିନି ଘଣ୍ଟା ବସିଲାରୁ ବିରକ୍ତ ଲାଗିଗଲା ମୋତେ ବିରକ୍ତ ଲାଗିବାର ପରେ ଦଶଟା ଏଗାରଟା ଭିତରେ ବସ୍ ରଖିଲା ଖାଇବା ପାଇଁ ତାପରେ ଆମେ ସାଢ଼େ ଦଶ ଭିତରେ ଖାଇବା ପିଇବା ସବୁ ସାରିକି ପୁଣି ଥରେ ଯାତ୍ରା ପାଇଁ ବସିଲୁ ତାପରେ ଝରକା ସାଇଡ଼୍ରେେ ବସିଥିଲି ଖୁଲା ହାୱା ଆସୁଥିଲା ଭଲ ଆନନ୍ଦ ଲାଗୁଥିଲା ତାପରେ ସେଇଠୁ ପୁଣି ଟିକେ ବିଶ୍ରାମ କରିକି ମର୍ନିଂରେ ତିନିଟା ଚାରିଟାରେ ଉଠିଲି ଉଠିକି ଅପେକ୍ଷାରେ ଥିଲି କି କେତେବେଳେ ପହଞ୍ଚିବି ତାପରେ ସେଠି ପହଞ୍ଚିଲି ପହଞ୍ଚିଲା ପରେ ବସ୍ ବି ରଖିଲା ବସ୍ ରଖିଲା ପରେ ସେଇଠି ସେଇଠୁ ପୁଣି ଯାତ୍ରା କଲି ଆଉ ଗୋଟେ କମ୍ପାନୀକୁ ତ ଏଇଭଳି ଯାତ୍ରା କରୁଥିଲି ବସ୍ରେ